ଆରେ ଭାଇ ଜାଣିଛୁ ମୁଁ କାଲି ଯାଜପୁର ଯାଇଥିଲି ଗୋଟେ ସ୍ପାରକି ପ୍ୟାଣ୍ଟ୍ଟି ଆଣିଥିଲି ମୋ ସାଙ୍ଗର ମୋର ଯାଇଥିଲୁ ଆଲୋକର ମୋର ସେ କହିଲା ତ ସେଥିପାଇଁ ଭଲ ପ୍ୟାଣ୍ଟ୍ ଭାବିକି ନେଇ ଆସିଲି କିନ୍ତୁ ସେ ପ୍ୟାଣ୍ଟ୍ ଭଲ ପଡ଼ିଲାନି ହେଲା ପଚିଶଶହ ଦେଇକି ଆଣିଥିଲି ପ୍ୟାଣ୍ଟ୍ ଶୁଦ୍ଧ ବେକାର ଗଲା ଆଉ ଆମର ତା ଅପେକ୍ଷା ଆଲିଂସୋଲିର ଆଣିଥିଲି ସେ ପ୍ୟାଣ୍ଟ୍ କିନ୍ତୁ ଲାଷ୍ଟିଙ୍ଗ୍ କଲା ଏ ପ୍ୟାଣ୍ଟ୍ ଶୁଦ୍ଧ ବେକାର ଗଲା ଭଲ ପଡ଼ିଲାନି ହେଲା